ବସ୍ ଅପେକ୍ଷା ଟ୍ରେନ୍ରେ ଗଲେ ଆମର ସୁବିଧା ହୋଇଥାଏ କାରଣ ବସ୍ରେ ଅତ୍ୟଧିକ ପଇସା ଲାଗିଥାଏ କିମ୍ବା କିନ୍ତୁ ଟ୍ରେନ୍ରେ କମ୍ ଲାଗିଥାଏ ଏବଂ ଟ୍ରେନ୍ରେ ଯିବାବେଳେ ଶୌଚାଳୟର ସୁରକ୍ଷା ଥାଏ କିନ୍ତୁ ବସ୍ରେ ନଥାଏ